ଆମ ଓଡ଼ିଶାରେ ଥିବା ବିଭିନ୍ନ ଗଣମାଧ୍ୟମ ସାହାଯ୍ୟରେ ଆମେ ବିଭିନ୍ନ ପ୍ରକାର ଖବର ପାଇଥାଉ ଏବଂ ଖବରଗୁଡ଼ିକ ପ୍ରସାରଣ କରିବା ସମୟରେ ସେମାନେ ବିଭିନ୍ନ ପ୍ରକାର ମନୋରଞ୍ଜନ ବିଷୟବସ୍ତୁକୁ ସ୍ଥାନ ଦେଇଥାନ୍ତି ଏମିତି ଆମେ ଲିଖିତ ଆକାର ଗଣମାଧ୍ୟମରେ ପେପର୍ ସାହାଯ୍ୟରେ ଆମେ ଖବର ଜାଣିପାରୁ ଏବଂ ଡ଼ିଜିଟାଲ୍ ହିସାବରେ ଦେଖିଲେ ଆମେ ନ୍ୟୁଜ୍ ମାଧ୍ୟମରେ ଖବର ପାଇପାରୁ ଏଇ ଦୁଇ ଆମ ହେଉଛି ଲିଖିତ ଟେଲିଭିଜନ୍ ମାଧ୍ୟମରେ ଗଣମାଧ୍ୟମରେ ସେଥିରେ ମଧ୍ୟ ବିଭିନ୍ନ ପ୍ରକାର ମନୋରଞ୍ଜନ ବିଷୟକୁ ସ୍ଥାନ ଦିଅନ୍ତି ରୋଷେଇ ଆଜିକାଲି ବିଭିନ୍ନ ପ୍ରକାର ନୂଆ ନୂଆ ପ୍ରକାର ରୋଷେଇ କରିବା ପାଇଁ ସମସ୍ତ ଆଗ୍ରହ ପ୍ରକାଶ କରିଥାନ୍ତି ସେଇଥିପାଇଁ ବିଶେଷ କରି ଡ଼ିଜିଟାଲ୍ ଗଣମାଧ୍ୟମ ସେଇଥିରେ ରୋଷେଇକୁ ପ୍ରମୁଖ ସ୍ଥାନ ଦିଆଯାଇଚି ସେଥିରେ ବିଭିନ୍ନ ପ୍ରକାର ଶୋ ଶୋମାନ ଅନ୍ତର୍ଭୁକ୍ତ କରାଯାଉଛି ସେଥିରେ ରୋଷେଇ କରାଯାଉଛି ଏବଂ ସେଥିରେ ସମସ୍ତେ ଆସିକି ଏକ ନୂଆ ପ୍ରକାର ରୋଷେଇ ପ୍ରଣାଳୀ ଲୋକଙ୍କୁ ଶିଖେଇଥାନ୍ତି ଏବଂ ତାହା କିପରି ଲାଗୁଛି ସେ ବିଷୟରେ ସୂଚନା ଦେଇଥାନ୍ତି ସେ ଏବଂ ବିଭିନ୍ନ ପ୍ରକାର ଶୋରେ ତାଙ୍କ ପାଇଁ ଯେଉଁମାନଙ୍କ ରୋଷେଇ ସବୁଠାରୁ ଭଲ ହେଲା ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ପୁରସ୍କାର ଦିଆଯାଇଥାଏ ସେଥିପାଇଁ ଆଜିକାଲି ସମସ୍ତେ ରୋଷେଇ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି